ହଁ ହେଲୋ ଆମ ସ୍କୁଲ୍ର ଯାହା ଯାହା ଅନୁଦାନ ଆସୁଛି ସେଇ ଅନୁଦାନ ପଇସାରେ ଆମର ସ୍କୁଲ୍ ଡେଭଲପମେଣ୍ଟ୍ ହେବ ହେଲା ପିଲାଙ୍କ ଖେଳନା ପାଇଁ ଆସିଛି ଖେଳନା କିଣାଯିବ ଆଉ ଇଏ ସୌନ୍ଦର୍ଯ୍ୟକରଣ ପାଇଁ ଆସିଛି ଚୂନ ଦିଆଯିବ ହେଲା ଆଉ ଆମର ପାଇଁ ଆସିଛି ସବୁ ପିଲାଙ୍କର ଶିକ୍ଷା ମାଧ୍ୟମରେ ସବୁ ଆସିବ ଆଉ ଏସବୁ ଯୋଉ ଏସବୁ ଜିନିଷ ଆସିବ ପୁଣି ହଁ ଯାହା ଯାହା ଦରକାରେ ଅଛି ଆଉ ଶୁଣ ତୁମକୁ ଆଉ ତୁମକୁ ପଇସା ଦେଇଦେଇଛି ତୁମେ ସିଆଡ଼ୁ କିଣି ଧରି ଆସିବ ହେଲା ଯୋଉଠି ଯୋଉଟା ସୁବିଧାଟା ପାଇବା ସେଇଠି ଲଗେଇବା ହେଲା ଆଉ ଆମର ମଧ୍ୟାହ୍ନ ଭୋଜନ ପିଲାଙ୍କ ମଧ୍ୟାହ୍ନ ଭୋଜନ ପିଲାଙ୍କ ମଧ୍ୟାହ୍ନ ଭୋଜନ ମଧ୍ୟ ଆଉ ଆମ ସ୍କୁଲ୍ର ପିଲାଙ୍କର ଡ୍ରେସ୍ ପତ୍ର ଭଲ କରିବା ବୁଟ୍ ଫୁଟ ଭଲ କରିବା ଆଉ ହେଲା ଖାଦ୍ୟ ପାନୀୟ ଭଲ କରିବା ହେଲା ଯେମିତି ସ୍କୁଲ୍ ଆଦର୍ଶ ସ୍କୁଲ୍ରେ ଗଣିତ ହେବ ଆମେ ସେଥିପ୍ରତି ଧ୍ୟାନ ଦେବା ହେଲା ତାପରେ ତୁମମାନଙ୍କର ସାହାଯ୍ୟ ନିତାନ୍ତ ଦରକାର ହେଲା ହଁ ହଁ ନାଇଁ ନାଇଁ ଶୁଣ ଆମର ସ୍କୁଲ୍ ଆମର ସ୍କୁଲ୍ର ଯାହା ଯାହା ଅନୁଦାନ ଆସୁଛି ଆମେ ଠିକ୍ ରୂପେ ସୂଚାରୁରୂପେ ଖର୍ଚ୍ଚ କରିବା ଖର୍ଚ୍ଚ ଦ୍ୱାରା ଆମର ସବୁଯାକ କାମ ଭଲ ହେବ ହେଲା ଏତିକି କରିବା କାମ ଚଳେଇନେବା ଆଉ ରହିଲି